ମୁଁ ମୁଁ ପ୍ରଥମେ ଶିରିଡ଼ି ସାଇ ବାବାଙ୍କ ପାଖକୁ ଯାଇଥିଲି ସେଇଥିରେ ଟ୍ରେନ୍ ରେ ଯାଇଥିଲି ସେ ଟ୍ରେନ୍ ହେଲା ଲୋକମାନ୍ୟତିଲକ ଏଠୁ ଆମେ କଟକ ଷ୍ଟେସନ ରୁ ବାହାରିଥିଲୁ ଆମେ ସବୁ ପରିବାର ଆଉ ଜଣେ ଆପଣାର ସମସ୍ତେ ମିଶିକି ଆମେ ପ୍ରାୟ କୋଡ଼ିଏ ଜଣ ଖଣ୍ଡ ଯାଇଥିଲୁ ସେଇ ଟ୍ରେନ୍ ରେ ଆମେ ଗଲୁ ବହୁତ ବଢ଼ିଆ ଲାଗିଲା ସେ ଟ୍ରେନ୍ ରେ ମାନ ଚ ମାନେ ପାସେଞ୍ଜର ନେଇକି ଯାଉଥାଏ ତାପରେ ଷ୍ଟା ଟ୍ରେନ୍ ଷ୍ଟାଣ୍ଡ ରେ ସେଠି ଆମର ଟ୍ରେନ୍ ରହୁଥାଏ ସେଠି ଆମେ ସେଠି ଜଳଖିଆ ଫଳିଖିଆ ସବୁ କିଣିକି ଖାଉ ପାଣି ଫାଣି ବୋତଲ କିଣୁ ନହେଲେ ପାଣି ଯଦି ସପ୍ଲାଇ ପାଣି ଥାଏ ତାନେ ଆମେ ଆଣିକି ପିଉ ତାପରେ ଟ୍ରେନ୍ ରେ ଆମର ଖାଇବା ପିଇବା ର ବ୍ୟ ବନ୍ଦବସ୍ତ କରା ହେଇଥିଲା ସେଠି ଆମେ ଟ୍ରେନ୍ ରେ ଖା ଖାଇବା ପିଇବା କଲୁ ତାପରେ ଯାଇଁକି ମନମାଡ଼ ରେ ପହଞ୍ଚିଲୁ ତାପରେ ଆଜି ସକାଳୁ ବାହାରିଲୁ ତାପର ଦିନ ସଖାଳେ ଯାଇଁକି ମନମାଡ଼ରେ ପହଞ୍ଚିଲୁ ମନମାଡ଼ ରେ ପହଁଛିକି ସେଠି ତାପରେ ଆମେ ଗୋଟେ ଟାକ୍ସି ରେ ଗଲୁ ବାବାଙ୍କ ପାଖକୁ ସେଠି ଯାଇଁକି ପହଁଛିକି ଗୋଟେ ଲଜ୍ ଆମେ ଭଡ଼ା ନେଇ ନେଇ ନେଇଥିଲୁ ଆଗରୁ ବୁକ୍ କରିଥିଲୁ ସେଠି ଯାଇଁକି ପହଞ୍ଚିକି ସେଠି ଗାଧୁଆ ପାଧୁଆ କରି ବାବାଙ୍କ ପାଖକୁ ଗଲୁ ଦର୍ଶନ କରିବା ପାଇଁ ବାବାଙ୍କ ପାଖରେ ବହୁତ ଆରାମସେ ଦର୍ଶନ କରି ହେଲା ଆଉ ଧା ଲାଇନ୍ରେ ଗଲୁ ସବୁ ପ୍ରକାର ସୁବିଧା ଥାଏ ବାବାଙ୍କ ପାଖରେ ଦର୍ଶନ କରିକି ଯାଇଁକି ଖିଆ ପିଆ କଲୁ